ଭାଇ ଏ ମାଛଗୁଡ଼ାକ କେତେକରେ ଏଇ ଭାକୁର ମାଛଗୁଡ଼ାକ ଶହେ ଟଙ୍କା କିଲୋ ମୁଁ ତ ସେଇ ଗଲାଥର ରାମବାବୁଙ୍କ ପାଖରୁ ନେଇଥିଲି ଅଶୀ ଟଙ୍କାରେ ଦେଇଥିଲେ ଆଉ ଆପଣ କ'ଣ ଏତେ ରେଟ୍ କରୁଛନ୍ତି ସେୟା ତ କିଛି ନ କହି କୁଡ଼ିଏ ଟଙ୍କା କମାଇ ଦେଇଥିଲେ ଆଉ ମୁଁ ତ ଏକା ଥରେ ବହୁତ ମାଛ ନେବି ନା ମୁଁ ପାଖାପାଖି ଦଶ କୁଇଣ୍ଟାଲ୍ ଖଣ୍ଡେ ମାଛ ନେଇଥାଆନ୍ତି ଆପଣଙ୍କ ପାଖରୁ ଆପଣଙ୍କ ପାଖରେ ଦେଶୀ ମାଛ ଅଛି କି ଆଉ ଏ ଭାକୁର ଅଛନ୍ତି ଭାକୁର ଆପଣ ମାଛଗୁଡ଼ାକ ବାହାରୁ କିଣନ୍ତି ନା ଆପଣଙ୍କ ପାଖରେ ଗଡ଼ିଆ ଅଛି ବାହାରୁ ମାନେ ସେଇ ନିଜ ବାଡ଼ିରେ ଯେଉଁ ଗଡ଼ିଆରେ ଚାଷ କରାହୋଇଥାଏ ସେଇ ଗୁଡ଼ାକ ଦେବେ ଖାଲି ସେଇ ଦଶ କୁଇଣ୍ଟାଲ୍ ଯେଉଁ ନେଇଥାଆନ୍ତି ସେଇଠୁ ତିନି କୁଇଣ୍ଟାଲ୍ ଭାକୁର ଆଉ ଦୁଇ କୁଇଣ୍ଟାଲ୍ ରୋହି ଆଉ ଦେଶୀ ମାଛ ପାଞ୍ଚ କୁଇଣ୍ଟାଲ୍ ଦେଇଥାଆନ୍ତେ

ଆଉ ତା'ହେଲେ

ହଉ ଠିକ୍ ଅଛି ଆପଣ ଏଇ ତା'ହେଲେ ଆପଣ ଟୋଟାଲ୍ ଦଶ କୁଇଣ୍ଟାଲ୍ ଯେଉଁ ନେବେ ଆପଣ କେତେରେ ଦେବେ ତା'ହେଲେ ମୁଁ ତ ତାଙ୍କ ପାଖରୁ ଗୋଟିଏ କୁଇଣ୍ଟାଲ୍ ନେଇଥିଲି ସେଇଥିରେ ସେମାନେ କିଲୋ ପିଛା କୋଡ଼ିଏ ଟଙ୍କା ମାଇନସ୍ କରିଥିଲେ ଆଉ ଆପଣଙ୍କ ପାଖରୁ ମୁଁ ଦଶ କୁଇଣ୍ଟାଲ୍ ନେବି ହେଲେ ବି ଆପଣ ସେଇ କୋଡ଼ିଏ ଟଙ୍କା ହିଁ ମାଇନସ୍ କରିବେ କିନ୍ତୁ ଆପଣଙ୍କ ତ କଥା ବୁଝୁଛି ଯେ କିନ୍ତୁ ଆପଣ ଆମ କଥା ବି ଟିକିଏ ବୁଝନ୍ତୁ ଆମେ ଯେତେବେଳେ ହାଟକୁ ଯାଉଛୁ ସେତିକି ବେଳେ ତ ଗ୍ରାହକମାନେ କହୁଛନ୍ତି ଆଉ ଟିକିଏ କମ୍ କରିକିନା ଦେବେ ଆପଣ ଯଦି ଏତେ ରେଟ୍ କରିବେ ଆମକୁ କେମିତି ପୋଷେଇବ ତା'ହେଲେ ଆପଣ ତିରିଶି ଟଙ୍କା ମାଇନସ୍ କଲେ ହେବନି ପଚିଶ ଟଙ୍କାରେ ବି ଆମକୁ କିଛି କୁହନି ନା ଗ୍ରାହକମାନେ କମ୍ ରେଟ୍ରେ ବେଶୀ ରେଟ୍ରେ ନେବାକୁ କମ୍ ରେଟ୍ ସବୁବେଳେ ଖୋଜୁଛନ୍ତି କେତେ କମ୍ରେ ନେଇପାରିବେ ସେମାନେ ହଉ ଠିକ୍ ଅଛି ଆପଣଙ୍କ ମାନେ ନିଜ ଗାଡ଼ିଆରେ ଚାଷ କରନ୍ତି ଯେ ଗଲା ଥର ମୁଁ ଶୁଣିଥିଲି ସେ ହରିବାବୁ ଆପଣଙ୍କ ପାଖରୁ କିଛି ମାଛ ନେଇଥିଲେ ଆଉ ତାଙ୍କ ଟେଷ୍ଟ୍ କିଛି ଭଲ ନଥିଲା ସେଇଥିପାଇଁ ଆମେ ଯେଉଁ ନେଉଛୁ ଆପଣ ଆମକୁ ଠକିଦେବେନି ତ ମାଗୁର ମାଛ ଭଲ ଯେ କିନ୍ତୁ ଆମକୁ ଯାହା ପୋଷେଇବ ଆମେ ସେହି ହିସାବରେ ବାଛିକିନା ନେବୁ ଆପଣଙ୍କ ପାଖରେ ସେଇ ଯେ ଗଲା ଥର ସେ ହରିବାବୁ ଯିଏ ନେଇଥିଲେ ସେ ମୋତେ ଏମିତି ସବୁ କଥା କହିଲେ କିନ୍ତୁ ହେଲେ ବି ଭରଷା କରିକି ମୁଁ ଆପଣଙ୍କ ପାଖକୁ ଆସିଛି ଯେ ଆପଣଙ୍କ ପାଖରେ ଭଲ ମାଛ ଥିବ ବୋଲି ସେଇଥିପାଇଁ ଆପଣ ଟିକିଏ ଦେଖନ୍ତୁ ଆଉ ପେମେଣ୍ଟ୍ଟା ତା'ହେଲେ କେବେ ଦେବି ହଉ ଠିକ୍ ଅଛି ଆଜି ଅଧା ପେମେଣ୍ଟ୍ କରିଦେଉଛି ଆଉ କାଲି ଆସିକିନା ଯେତେବେଳେ ମାଛ ନେବି ସେତିକିବେଳେ ଫୁଲ୍ ପେମେଣ୍ଟ୍ଟା ଦେବି ହଉ ଠିକ୍ ଅଛି ତା'ହେଲେ